ହ୍ୟାଲୋ ମୁଁ ଆପଣଙ୍କ ଓଲା ୱାଲେଟ୍କୁ ଏକ ଗାଡ଼ି ଭଡ଼ାରେ ନେବାପାଇଁ ଦୁଇହଜାର ଟଙ୍କା ପଇଠ କରିଥିଲି ଯାହାକି ମୋତେ ଭୁବନେଶ୍ଵରରୁ ନବରଙ୍ଗପୁର ଯିବାର ଥିଲା କିନ୍ତୁ ମୋର ଏକ ଜରୁରୀକାଳୀନ କାମ ପଡ଼ିବାରୁ ମୁଁ ଏବେ ଯାଇପାରିବି ନାହିଁ ଏଥିପାଇଁ ମୁଁ ପଇଠ କରିଥିବା ଦୁଇହଜାର ଟଙ୍କାକୁ ମୋତେ ଫେରସ୍ତ କରିବାକୁ ଅନୁରୋଧ